ମୋର ଚାଷ ଉପରେ ମୁଁ ଏତିକି କହିବି ଯେ ହଳରେ ଚାଷ କରିବା ଆଉ ଟ୍ରାକ୍ଟରରେ ଚାଷ କରିବା ଟିକେ ଫରକ ରହୁଛି ଏହା ଫରକ ହଳରେ ଯେଉଁ ବିଲ ମାଣେ ଆମକୁ ଦିନଯାକ ଲାଗିବ ଟ୍ରାକ୍ଟରରେ ସେଇଟା ଆମେ ଦଶ ମିନଟ ଭିତରେ ଚାଷ କରିଦେଉଛେ ମାନେ କମ ସମୟରେ ଭିତରେ ଅଧିକ ଚାଷ ସେଟା ହେଉଛି ଟ୍ରାକ୍ଟର ଦ୍ବାରା ପାଇପାରିବା ହଳ ଯେଉଁଟାକି ଆମର ଚାଷ ବହୁତ ଲେଟ ହେବ ଆଉ ଟ୍ରାକ୍ଟରରେ ଜଲଦି ହୋଇଯିବ